ମୋର ପ୍ରିୟ ସାହିତ୍ୟିକ ଚରିତ୍ର କହିଲେ ପ୍ରତିଭା ରାୟଙ୍କର ଯାଜ୍ଞସେନୀ ଯେଉଁ ଉପନ୍ୟାସ ଅଛି ସେଇଟା ମୋର ପ୍ରିୟ ପୁସ୍ତକ ସେଇ ଯାଜ୍ଞସେନୀ ଚରିତ୍ର ଏମିତିକିଆ ଗୋଟେ ଚରିତ୍ର ସେଇଟା ଗୋଟେ ବହୁତ ଭଲ ଚରିତ୍ର ଏବଂ ସେଥିରେ ବହୁତ ଶିକ୍ଷଣୀୟ ଜିନିଷ ଅଛି ଏଇ ବର୍ତ୍ତମାନ ଯୁଗର ପ୍ରତିଭା ରାୟ ଯାହା ବର୍ଣ୍ଣନା କରିଛନ୍ତି ବର୍ତ୍ତମାନ ଯୁଗରେ କଣ ଚାଲିଛି କଣ ହେଉଛି ଟୋଟାଲୀ ପୁରାଣ ଯୁଗ ଏବଂ ବର୍ତ୍ତମାନ ଯୁଗ ସେ ଯେଉଁ ଯୁଗ ଥିଲା ଦ୍ଵାପର ଯୁଗରେ ଥିଲେ ଦ୍ରୌପଦୀ ଏବଂ ବର୍ତ୍ତମାନ ଯୁଗରେ ଯେଉଁ କଳିଯୁଗରେ ଆଉ ଯାହା ଚାଲିଛି ଭିତରେ ସେଇଟା ଗୋଟାଏ ପୁଙ୍ଖାନୁପୁଙ୍ଖ ଭାବରେ ସେଇଟାକୁ ସେଇଟାକୁ ତା' ଭିତରେ ଡେସ୍କ୍ରିପସନ୍ କରିଛନ୍ତି ସେଇଟାକୁ ତେଣୁ ସେଥିରେ ବହୁତ ଶିକ୍ଷଣୀୟ ଜିନିଷ ଅଛି ଏବଂ ବହୁତ ମୁଁ ତା ସେଥିରୁ ବହୁତ ଶିଖିଛି ଯେ ଏଇ ଯାଜ୍ଞସେନୀ ଚରିତ୍ର